ଆମର ଚାଷୀ ବନ୍ଦି ଘର ପନିପରିବା ବଡ଼ ବାଡ଼ି ଅଛି ବିଲ ବି ଅଛି ସେଇଠି ସବୁ ଲଗେଇ ମାହାରା ଫାଆରା କରି ପାଣି ଦେଇ ମୋଟର୍ ଲଗେଇ ସବୁ ପନିପରିବା କରୁ ଟମାଟର୍ ଆଉ କୋବି ଆଉ ବାଇଗଣ ଲଙ୍କା ସବୁକିଛି ପନିପରିବା କରୁ ଆଉ କୋବି ଫଳେ ଜବର ଆଉ ତାକୁ ସବୁ ବି ଆମେ ଏ କରୁ ବେପାରୀ ବି ଆସନ୍ତି ନିଅନ୍ତି ହଁ ଜବର ହୁଏ ଆମେ ସ୍ୱାମୀ ସ୍ତ୍ରୀ ଦିହେଁ ଯାକ ଲାଗିକି କରୁ ଆଉ ସେ ସବୁବେଳେ ପରିଶ୍ରମ କରନ୍ତି ଗଛ କେମିତି ଲାଗିବ କ'ଣ ହବ ଖତ କେମିତି ଦିଆହବ ଗୋବର ଖତ ଗୋବର ଖତଟା ସବୁଠାରୁ ଭଲ ସେ ଖତ ସବୁ ଦେଇକିରି ଆମେ କରୁ ବେଶୀ ସାର ଦେଉନି ଯଦିଓ ଗଛ ଗୁଛା ଖରା ମାସରେ ମରିଯିବ ତେଣୁ ଗୋବର ଖତ ଜବର ଦେଉ ଖଡ଼ା ଆଉ କାକୁଡ଼ି ବାଇଗଣ କଲରା ସବୁ ପ୍ରକାର ଲାଗିଥାଏ ହଁ ସେ ମୋଟର୍ ଲଗେଇ ଦେଇଥାଉ ପାଣି ଜବର ଦେଉ ଆଉ ସେଇଠୁ ଛାମୁଡ଼ିଆ କରୁ ଏ ଯେଉଁ ଖରା ଜବର ହେଉଛି ତ ଗଛ ମରିଯିବ କାଳେ ତା'ପରେ ଟିକେ ଛାମୁଡ଼ିଆ କରି ରଖୁ ଆଉ ଏମିତି ସବୁ ଭଲକରି ଲଗେଇ ଥାଉ ଆଉ ହଁ ଆମ ପିଲାମାନେ ଅଛନ୍ତି ପରିବା ସବୁ ତୋଳା ତୋଳି କରନ୍ତି ଟମାଟର୍ ହେରିକା ସବୁ ତୋଳନ୍ତି ବିକନ୍ତି ଆଉ କଖାରୁ ଆଉ ଭେଣ୍ଡି ବାଇଗଣ କଲରା ଝୁଡ଼ଙ୍ଗ ସବୁ ପ୍ରକାର କାକୁଡ଼ି ଖରା ମାସରେ ଟିକେ କାକୁଡ଼ି ଫାକୁଡ଼ି ଖାଇବାକୁ ଭଲ ଲାଗେତ ହଁ ତାକୁ ସବୁ ଟମାଟୋ ହେରିକା ମୁଁ କରି ସବୁ ତ ଥାଏ ବାଡ଼ିବେ ଆଉ ନେଇକିରି କଲେ ସାଲଡ଼୍ କଲେ ଖାଇଲେ ଆଉ ହଁ ହଁ ବା ହଁ ବହୁତ ପରିବା ହେଉଛି ଆମର ଆଉ ହଁ ଆମ ଗାଁକୁ ଆସୁଛନ୍ତି କେତେ ଲୋକ ଆସୁଛନ୍ତି ନେଉଛନ୍ତି ଆମ ଘରୁ ଆଉ ଆମେ ସେଇଥିରେ ଚଳୁଛୁ ଆଉ ପନିପରିବା ନ କଲେ କେମିତି ହବ ଏ ପାଖାପାଖି ଲୋକ ସବୁ ନଉଛନ୍ତି ଆ ଦୂରକୁ ଯାଇପାରିଲାନି ଯିଏ ନାହିଁ ପରିବା କ'ଣ କରିବା ଚାଲ ତାଙ୍କରି ଘରୁ ଆଣିବା ଆଉ ତାଙ୍କର ତ ବହୁତ ପରିବା ଅଛି ଆଉ ଚାଲ ଯିବା ସେଇଠୁ ଆଣିବା ଆଉ ଶସ୍ତାରେ ବି ଟିକେ ଦେଉ ପାଖାପାଖି ଲୋକ ତ ସାହି ପଡ଼ିଶା ତେଣୁ ଶସ୍ତାରେ ଟିକେ ଦେଉ ଆଉ କ'ଣ ହଁ ବହୁତ ପରିବା ହୁଏ ଆଉ କ'ଣ କରିବୁ ସେଇଥିରେ ତ ଚଳୁଛୁ ଆଉ ଅଛି ସେମିତି ଜମିବାଡ଼ି କରୁଛୁ ଆଉ ହଁ ପରିଶ୍ରମ ଜବର ହେଉଛିବା ପରିଶ୍ରମର କ'ଣ ମୂଲ୍ୟ ମିଳୁଛି ତଥାପି ଚାଲିଛି ଆଉ ଆମ ଖାଉଛୁ ସେଇଥିରେ ବିକ୍ରି ସବୁ ପ୍ରକାର ଚାଲିଛି